ବର୍ତ୍ତମାନ ଦେଶ ଦେଶ ମଧ୍ୟରେ ବିଭିନ୍ନପ୍ରକାର ଯୁଦ୍ଧ ଘଟିବାରେ ଲାଗିଛି ଯେପରିକି କିଛି ବର୍ଷ ଆଗେ ଆମର ରଷିଆ ଓ ୟୁକ୍ରେନ ଯୁଦ୍ଧ ହୋଇଥିଲା ତାକୁ ଦୁଇବର୍ଷ ପୁରିବାକୁ ଲାଗିଲାଣି କିନ୍ତୁ ତା'ର କୌଣସି ସମାଧାନ ଘଟୁନାହିଁ ଏହାପରେ ବର୍ତ୍ତମାନ ଏବେ ଇଜ୍ରାଇଲ୍ ଓ ଗାଜା ମଧ୍ୟରେ ଯୁଦ୍ଧ ଚାଲିଲାଣି ତ ଯାହାକୁ ଦେଖି ମୋତେ ଲାଗୁଛି କି ସାରା ବିଶ୍ଵ ଏବେ ତୃତୀୟ ବିଶ୍ୱଯୁଦ୍ଧ ଆଡ଼େ ଆଗଉଛି ତେଣୁ ଏହାକୁ ବର୍ତ୍ତମାନ ପାଇଁ ମୁଁ ଏକ ଆକର୍ଷଣୀୟ ଖବର ବୋଲି ଭାବୁଛି ଓ ଏସବୁ ବିଷୟରେ ସବୁ ଦିନ ତଦାରଖ ରଖୁଛି ବିଶ୍ଵ ରାଜନୀତି ଓ ସମସ୍ତ ଦେଶ ମଧ୍ୟରେ ସମ୍ପର୍କ କିପରି ଓ କେଉଁ ଦିଗ ଆଡ଼େ ଯାଉଛି ମୋତେ ଏବେ ଏସବୁ ବିଷୟରେ ଜାଣିବାକୁ ବେଶ୍ ପସନ୍ଦ ଲାଗୁଛି